କ୍ଲାସିକ୍ କ୍ଲାସିକ୍ ପୁସ୍ତକ ହିସାବରେ ମୋତେ ରାମାୟଣ ବହୁତ ଭଲ ଲାଗେ ରାମାୟଣର ମୁଁ ସାତ ଖଣ୍ଡ ରାମାୟଣ ଅଛି ସାତ ଖଣ୍ଡ ଭିତରୁ ମୋତେ ବିଲଙ୍କା ରାମାୟଣଟି ମୋତେ ବହୁତ ଭଲ ଲାଗେ ଏଥିରେ କୁମ୍ଭକର୍ଣ୍ଣଙ୍କ ବିଷୟରେ ଉଲ୍ଲେଖ ହୋଇଛି କୁମ୍ଭକର୍ଣ୍ଣ ଯିଏକି ବର୍ଷସାରା ଶୋଇଥିବେ ଗୋଟିଏ ଥରେ ସେ ଉଠନ୍ତି ଗୋଟିଏ ଥର ଯେଉଁ ଉଠିବେ ତାଙ୍କୁ କେତେ ବାଜା ବଜା ହୁଏ କେତେ ଖାଦ୍ୟ ଥୁଆ ହୁଏ ସୁଗନ୍ଧିତ ଖାଦ୍ୟ ତାଙ୍କୁ ଧୂପ ଝୁଣା ଦିଆଯାଏ ତାପରେ ତାଙ୍କୁ ବାଜା ବଜା ହୋଇକି ଉଠା ହୁଏ ଏଥିରେ ହନୁମାନଙ୍କର ଭି ଅଛି ଏଥିରେ ହନୁମାନଙ୍କ କଥା ଭି ଉଲ୍ଲେଖ ଅଛି ପ୍ରଭୁ ଶ୍ରୀ ରାମଚନ୍ଦ୍ର କେମିତି କେଉଁ ଲଙ୍କାରେ ରାବଣ ଚୋରେଇକି ନେଇ ପାତାଳରେ ରଖିଥିଲା ସେ ମହିରାବଣ ଭି ତାଙ୍କ ଭାଇ ତେଣୁ ରାବଣ ମହା ମହିରାବଣ କୁମ୍ଭକର୍ଣ୍ଣ ଏମାନେ ସମସ୍ତଙ୍କ ବିଷୟରେ ମୋତେ ପଢ଼ିବାକୁ ବହୁତ ଭଲଲାଗେ ହନୁମାନ ଠାବ କରିଥିଲେ ହନୁମାନ ସୀତାଙ୍କୁ ଠାବ କରିଥିଲେ ହନୁମାନ ରାମାୟଣରେ ମୁଖ୍ୟ ଚରିତ୍ର ରହୁଛନ୍ତି ତେଣୁ ଏଇ ବହି ମୁଁ କଟକରୁ କିଣିଥିଲି କଟକରେ ସବୁ ପ୍ରକାରର ବହି ମିଳୁଛି ମୋତେ ଆଣିବାକୁ ବହୁତ ଭଲ ଲାଗିଲା